ଏ ଟି ଏମ୍ ଯେନ୍ ଅଛେ ଇହାଦେ ଆମର ଷ୍ଟେଟ୍ ବ୍ୟାଙ୍କର ଏ ଟି ଏମ୍ ହେ କିନ୍ତୁ ସବୁବେଳେ ଏ ଦୁଇ ପଇସା ରହିନି ପାର୍ବାର୍ ପଇସା ନେଇ ରହିପାର୍ବାର୍ ଦ୍ୱାରା ବହୁତ ଅସୁବିଧା ହେଇଯାଉଛେ ବତ୍ର ବତ୍ର ଯାଇକିରି ଆନି ପାରୁଥିଲେ ଆମେ ଏ ଟି ଏମ୍ ତୁ ଆମେ ସୁବିଧା ପାଇ ପାର୍ର୍ଥୁଁ କିନ୍ତୁ ଗୋଟିଏ ଏ ଟି ଏମ୍ ହେବାର୍ ଲାଗି ବହୁତ ଅସୁବିଧା ଭୋଗ କରୁଛୁଁ ଆଉ ଗୁଟେ ଯୁଡ଼େ ପାଖାପାଖେ ଯଦି ହେଲେ ବହୁତ ସୁବିଧା ହେତା ସେ ଏ ଟି ଏମ୍ ନୋକେ ପଇସା ନେଇଯିବାର ଦ୍ୱାରା ଆମ ପଇସା ଯଦି ଠିକ୍ ବତରେ ପଉଥୁତୁ ଆମେ ସୁବିଧା ପାଇ ପାର୍ଥୁଁ ସେ ବତଟା ନେଇପାରୁଛେ ଆଉ ଗୁଟେ ଯୁଡ଼େ ସେଥି ନିହାତି ଦରକାର ଆମକୁ ପାଖାପାଖେ ଗୁଟେ ଏ ଟି ଏମ୍ ଯୁଡ଼େ ଏ ଟି ଏମ୍ ଦରକାର ନହେଲେ ସୁବିଧାଟା ଅଛେ ଭଲ ତ କିନ୍ତୁ କେତେବେଳେ ପଇସା ନେଇ ବି ଥାଏ ସରିଯାଉଛେ ସେ ବିଷୟ ନେଇକିରି ସେଥିର୍ ଲାଗି ଆମେ ଦର୍ଶଉଛୁ ଆପଣଙ୍କୁ